ଓଡ଼ିଆ ମୋ'ର ମାତୃଭାଷା ମୁଁ ଏହା ପିଲାଦିନରୁ ଶିଖିଛି ଏହା ମୋ'ର ବାପା ମାଆ ଓ ମୋ' ପରିବାର ଶିଖାଇଛନ୍ତି ଏହା ମୁଁ ଭଲସେ ଶିଖିଛି ଆଉ ଆମ ଘରେ ଓଡ଼ିଆରେ ସମସ୍ତେ କଥା ହେଉ